ଘରର ଚତୁଃପାର୍ଶ୍ଵରେ ଆମେ ବିଭିନ୍ନ ଫୁଲଗଛ ଲଗାଇଛୁ କାରଣ ଘରର ଚତୁଃପାର୍ଶ୍ଵରେ ବିଭିନ୍ନ ଫୁଲଗଛ ଲଗାଇଲେ ଘରଟିର ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ତେଣୁ ଆମେ ବଗିଚା କରିଅଛୁ ଆଉ ସେ ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ମଧ୍ୟ ରଖିଅଛୁ ଯେଉଁଟାକି ଆମର ଠାକୁରଙ୍କର ମଥାରେ ମଧ୍ୟ ଲାଗୁଅଛି ତେଣୁ ବଗିଚାକୁ ପ୍ରାଧାନ୍ୟ ଦେବା ବହୁତ ଦରକାର ଆଉ ଗଛଟା ରହିଲେ ଆମର ଅକ୍ସିଜେନ୍ ମଧ୍ୟ ମିଳିବାରେ ବହୁତ ସାହାଯ୍ୟ ହୋଇଥାଏ ଆମେ ସାଧାରଣତଃ ବାହାରେ ବୁଲିବାଲି ଆସିଲେ ଘରର ବଗିଚାରେ ଯେତେବଳେ ଆମେ ସନ୍ଧ୍ୟା ସମୟ କିମ୍ବା ସକାଳ ସମୟରେ ବସିଥାଉ ବହୁତ ଆରାମଦାୟକ ଲାଗିଥାଏ ଆଉ ବଗିଚାରେ ପ୍ରାଧାନ୍ୟ ଦେବାର କାରଣ କ'ଣ ଆମେ ଯେଉଁ ଆମର ମିଳୁଛି ବହୁତ ଫାଙ୍କା ସମୟ ଯେଉଁଥିରେ କି ଆମେ ବଗିଚାରେ ବସି ବଗିଚାର ଫୁଲ ଆଉ ଯେଉଁ ବଗିଚା ଫୁଲଗଛ ଆଉ ଫଳନ୍ତି ଗଛର ମଧ୍ୟ ଯତ୍ନ ନେଇଥାଉ କାରଣ ଫୁଲରେ ଆମେ ସାଧାରଣତଃ ଠାକୁରଙ୍କ ପାଖରେ ଦେବାଳୟ ସ୍ଥାନରେ ମଧ୍ୟ ଫୁଲ ଲଗାଯାଏ ଆଉ ଆମର ଫଳଟିକୁ ମଧ୍ୟ ଆମେ ନିଜେ ବ୍ୟବହାର କରିଥାଉ